ହ୍ୟାଲୋ ମୁର୍ମୁ ଟ୍ରାନ୍ସପୋର୍ଟ ଏଜେନ୍ସି ମୁଁ ଆପଣଙ୍କୁ ଫୋନ୍ କରିକି ଯୋଗାଯୋଗ କରିଥିଲି ଆପଣଙ୍କ କ୍ୟାବ୍ ମୁଁ ବୁକ୍ କରିଥିଲି ଭଡ଼ା ବିଷୟରେ ଆପଣଙ୍କୁ ମୁଁ ଆଗରୁ ପୂର୍ବରୁ କହିଥିଲି ସୋ ଦ୍ୟାଟ୍ ଆପଣଙ୍କର ଡ୍ରାଇଭର୍ ମୋତେ ଅଧିକ ଟଙ୍କା ମାଗୁଥିବାରୁ ଆପଣ ତାଙ୍କ ସହିତ କଥା ହେଇଯାଆନ୍ତୁ ଅନ୍ୟଥା ମୁଁ ତାଙ୍କୁ ଟଙ୍କାଟେ ଦେଇପାରିବି ନାହିଁ ବୋଲି ମୁଁ ସିଧାସଳଖ କହିଦେଉଛି ସିଧାସଳଖ ମନା କରିଦେଉଛି